ଆମର ଗାଁ ଗହଳି ମାନଙ୍କରେ ବିଶେଷକରି ରହୁଛି ଅନ୍ଧବିଶ୍ୱାସ ଧର ପିଲାଟାକୁ ଜ୍ୱର ହେଲା କହିବେ ଯେ ଆକୁ ନଜର ଲାଗିଛି ଗୁଣି ଗାରେଡ଼ି ହେଇଛି ତେବେ ତାକୁ ଫୁଙ୍କା ଝଡ଼ା ଅମକୁ ତମକୁ ଦୁନିଆ ଧନ୍ଦା ସବୁ କରିବେ ଯାହା ଫଳରେ କି ରୋଗ ବଢ଼ି ଚାଲିବ କିନ୍ତୁ ପ୍ରକୃତ ଦେଖିବାକୁ ଗଲେ ଯଦି ଧର ଜ୍ୱର ହେଇଛି କି କାଶ ହେଉଛି କିଛି ହେଉଛି ସେଇଟା ଯଦି ଡାକ୍ତରଖାନାକୁ ନେଇ ଡାକ୍ତରଙ୍କର ପରାମର୍ଶରେ ଯଦି ଚିକିତ୍ସା ହେବ ତା'ହେଲେ ସେ ପିଲା ଶୀଘ୍ର ଆରୋଗ୍ୟ ହେଇଯିବ କିନ୍ତୁ ସେ ଅନ୍ଧବିଶ୍ୱାସ ଭାବି ଇଏରେ ପଡ଼ିକିରି ଯଦି ଗୁଣି ଗାରେଡ଼ି କରିବେ ଫୁଙ୍କା ଝଡ଼ା ଅମୁକୁ ତମୁକୁ ସବୁ କଲା ଫଳରେ ରୋଗ ବଢ଼ି ଚାଲିବ ତ ପଛରେ ବିପଦ ସମ୍ମୁଖୀନ ହେଇପାରେ